ପ୍ରାୟତଃ କୁକୁଡ଼ା ବ୍ୟବସାୟରେ ଲୋକଙ୍କୁ କ୍ଷତି ବି ହେଉଛି ଲାଭ ବି ହେଉଛି କିନ୍ତୁ ଲୋକେ ଧେର୍ଯ୍ୟ ଧରିକି ତାଙ୍କର ବେପାର କରୁଛନ୍ତି ବ୍ରଏଲର୍ ବେପାର ବ୍ରଏଲର୍ କ'ଣ ତା'ର ଦାନା ଅଛି ତା'ର ପାଣି ଅଛି ତା'ର ଯେଉଁ ମେଡ଼ିସିନ ଆସୁଛି ସେ ଲୋକ କଷ୍ଟ କରୁଛନ୍ତି ତାଙ୍କର ପେଟ ପାଇଁ ସେ ତାଙ୍କ ମାସେ ଭିତରେ ସେଇଟା ଛୁଆରୁ ବଡ଼ ହେଉଛି ମାସେ ଲାଗିଯାଉଛି ଓ ଦେଶୀ କୁକୁଡ଼ା କହିଲେ ଦେଶୀ କୁକୁଡ଼ା ଅଣ୍ଡା ଦେଲେ ଅଣ୍ଡା ଦେଇକି ସାଙ୍ଗେ ସାଙ୍ଗେ ଚିଆଁ ହେଇସାରିଲା ପରେ ଚିଆଁ ହେଇସାରିଲା ପରେ ତାକୁ ମାଆ ଚାରା ଦେଉଛି ଏମିତି ବଢ଼େ ଅଛି କିନ୍ତୁ ଦେଶୀ କୁକୁଡ଼ାରେ କିଛି ମାନେ ପରିଶ୍ରମ ଲାଗୁନି ଏବଂ ବ୍ରଏଲର୍ କ'ଣ ହେଉଛି ଆମେ ପରିଶ୍ରମ କରୁଛୁ ଲୋକ ଲଗାଇକି କିମ୍ବା ଆମ ମଶୁରି ମାଧ୍ୟମରେ ଆଜିକାଲି ତ ସବୁ ଟେକ୍ନିକାଲି ସବୁ ବାହାରି ସାରିଲାଣି ଓକେ ଏ ସି ବେଶୀ ହଉ କୁଲର୍ ହଉ ସେ ସବୁ ପୁରାଇ ଦେଉଛନ୍ତି ଆଗେ କ'ଣ ହେଉଥିଲା ଆମେ ଅଖା ବରାରେ ପାଣି ପକାଇକି ଆମେ ଫାର୍ମ ହେଉଛି ସେଇ ଫାର୍ମର ଆମେ ଯେଉଁ ଭିତରୁ ତାପମାତ୍ରା ଆମେ ତାକୁ ମେଣ୍ଟେନ୍ କରୁଥିଲୁ ତାକୁ ସମାନ କରୁଥିଲୁ ଏବେ ତ ସବୁ ଟେକ୍ନିକାଲ୍ ଆସିଯାଇଛି ଏ ସି ୟୁଜ୍ କରୁଛନ୍ତି ଏ ସି ଫାର୍ମ ସବୁ ହେଲାଣି ଆମେ ଘରେ ନଥିଲେ ଆମର ସବୁ ଚାକର ବାକର ଅଛନ୍ତି ସିଏ ସବୁ ତାଙ୍କର ଯତ୍ନ ସବୁ ନେଉଛନ୍ତି ଅଘଟଣ କିଛି ନାହିଁ ତ ରୋଗ ଫୋଗ ସବୁ ଲାଗୁଛି ଯାହା କି ଯାହାଫଳରେ କି ପଶୁ ହଉ କିମ୍ବା ପକ୍ଷୀ ହଉ ତାଙ୍କର ଯେଉଁ କୁକୁଡ଼ା ଅଛି ମରିଯାଉଛନ୍ତି ଏମିତି ସବୁ ତାଙ୍କର ଅସୁବିଧା ହେଉଛି ଆଉ